ହଁ ମୁଁ ଗଣନା ମଧ୍ୟମ ବିଷୟ ଖବର କାଗଜ ଜାଣିଛି ଓଟିଭି କଳିଙ୍ଗ ମୁଁ ନିଉଜ ବହୁତ ଦେଖେ କାହିଁକି ନା ମୁଁ ସେଇଠି ଜାଣିପାରେ ଯେ ବର୍ଷା କେଉଁ ମାସରେ ହେବ ବୋଲି ସାଇଣ୍ଟିଷ୍ଟ ମାନେ ମଧ୍ୟ ନିଉଜରେ କହିଥାନ୍ତି ନିଉଜ କାଗଜ ମାନେ ହଉଛି ସମାଜ ଧରିତ୍ରୀ ନିଉଜ ପେପର ମଧ୍ୟ ମୁଁ ଦେଖିଥାଏ ସମାଜରେ ବହୁତ ପ୍ରକାର ନିଉଜ ଆସିଥାଏ ଯେଉଁଠି କି ଲୋକ ମୃତ୍ୟୁ ଲୋକର ନିଉଜ ମଧ୍ୟ ଆସିଥାଏ କେବେ ବର୍ଷା ହେବ କେଉଁ ମାସରେ ଧାନ ଚାଷ ହେବ ସେ ମଧ୍ୟ ସେ କଥା ମଧ୍ୟ ନିଉଜ ପେପରରେ ଆମେ ଜାଣି ଥାଉ ନିଉଜ ପେପରରେ ଆମେ ବିଭିନ୍ନ ବିଭିନ୍ନ ସ୍ଥାନର ଖବର ଜାଣିଥାଉ ଆଉ କେଉଁଠି କ'ଣ ସମସ୍ୟା ସେଇଟା ମଧ୍ୟ ଆମେ ନିଉଜ ପେପରରେ ଜାଣିଥାଉ ନିଉଜ ପେପରକୁ ଆମେ ଖବର ବହୁତ ଭଲ ଭାବରେ ଜାଣିଥାଉ ନିଉଜ ଆମେ ଓଟିଭି ଡେଲି ଦେଖିଥାଉ ଓଟିଭିରେ ଆମେ ସବୁବେଳେ ନିଉଜ ଦେଖିଥାଉ ଯେଉଁଠି ଆମେ ସବୁ ଜିନିଷ ଦେଖିଥାଉ ଆମ ବୋର୍ଡ଼ ଏକ୍ଜାମ କେବେ ଅଛି ଟେନଥ୍ ଏକ୍ଜାମ କେବେ ଅଛି ପ୍ଲସ ଟୁ ଏକ୍ଜାମ କେବେ ଅଛି ବୋଲି ନିଉଜ ଦ୍ବାରା ଆମେ ଜାଣି ବି ପାରିଥାଉ ନିଉଜ ଦ୍ବାରା କୋସଚିନ ମାନେ ମଧ୍ୟ ଲିଙ୍କ ହୋଇଥାଏ ସେଇଥିପାଇଁ ଆମେ ନିଉଜ ସବୁବେଳେ ଦେଖୁ କେଉଁ ସ୍ଥାନରେ କ'ଣ ସମସ୍ୟା ହେଇଛି ସେଇଟା ମଧ୍ୟ ନିଉଜ କହିଦେଇଥାଏ